ଆମର ସାମ୍ପ୍ରଦାୟିକ ପାରମ୍ପାରିକ କୃଷି ପଦ୍ଧତି ବିଷୟରେ କହିଲେ ମୁଁ ଧାନ ଚାଷ ବିଷୟରେ କହିବି ଧାନ ଚାଷ ଏକ ମାନେ ଧାନ ଚାଷ କରିବା ଦ୍ୱାରା ଆମର ଜୀବନ ରହୁଛି କାରଣ ଆମେ ଧାନରୁ ହିଁ ଚାଉଳ ପାଇଥାଉ ଏବଂ ଯାହାକି ଆମେ ଭାତ କରିକି ଖାଉ ସେଥିପାଇଁ ଯଦି ଆମେ ଚାଷ କରିବା ତାହେଲେ ପ୍ରଥମେ ବିଲକୁ ଭଲ ଭାବରେ ଚାଷବାସ କରୁ କମ୍ପୋଷ୍ଟକୁ ଦେଇ ଗୋବର ଖତ ଗୋମୂତ୍ର ଦେଇ ପ୍ରଥମେ ଚାଷ କରାଯାଏ ଏବଂ ତା'ପରେ ଧାନକୁ ବୁଣି ବୁଣାଯାଏ ଧାନ ଗଛ ହେଲା ପରେ ପୁଣି ଆଉଥରେ ଚାଷବାସ କରି ସେ ଧାନକୁ ଲଗାଯାଏ ତା'ପରେ ସେଥିରେ ପୁଣି ଆଉ ଥରେ ଗୋମୂତ୍ର ଦିଆଯାଏ କମ୍ପୋଷ୍ଟ ଦିଆଯାଏ ୟୁରିଆ ସାର ମଧ୍ୟ ଦିଆଯାଏ ତା'ପରେ ତା'କୁ ଠିକ୍ରେ ପାଣି ମଧ୍ୟ ଦିଆଯାଏ ଚାରିପଟ ହୁଡ଼ା କରି ସେଥିରେ ପାଣି ଦିଆଯାଏ ତା'ପରେ ସେଥିରେ ଚାଷ ଫଳ ପାଇଁ ବି ସାର ବି ପ୍ରୟୋଗ କରାଯାଏ କାଣ୍ଡବିନ୍ଧା ଯେମିତି ପୋକ ନହେବ ସେଥିରେ ବି ଔଷଧ ଦିଆଯାଏ ତାହାକୁ ଠିକ୍ସେ ଯତ୍ନ ନେଇକି ସେ ଚାଷଟି କି ଆମେ କରିଥାଉ ଧାନ ଚାଷ ଏମିତି ଏକ ଚାଷ ଯାହାକି ବର୍ଷକୁ ମଧ୍ୟ ଦୁଇ ଥର କରିହୁଏ ଗୋଟିଏ ଖରାଟିଆ ଚାଷ କରାଯାଏ ଆଉ ଗୋଟିଏ ବର୍ଷା ଦିନରେ କରାଯାଏ